ଆମକୁ ସରକାରଙ୍କ ଠାରୁ ବହୁ ଆମର କଣ ବହୁତ ଗୁଡ଼ିଏ ଋଣ ସୁଲଭ ମୂଲ୍ୟରେ ମିଳିପାରୁଛି ଯେହେତୁ ଆମକୁ ସୁଲଭ ଦରରେ ବହୁତ ଋଣ ମିଳିପାରୁଛି ତାଦ୍ଵାରା କ'ଣ ଆମେ ଚାଷ କରିପାରୁଛେ ସରକାରଙ୍କ ଠାରୁ କମ ଦାମରେ ସବସିଡ଼ିରେ ଲୋନ୍ ମିଳିପାରୁଛି ଯାହାଫଳରେ କି ଆମେ ଟ୍ରାକ୍ଟର ଟ୍ରାକ୍ଟର ହେଉ କି ପାୱାରଟିଲର ହେଉ ତାକୁ କିଣିକି ଆମ ଚାଷ କାମରେ ଲଗେଇପାରୁଛେ ଏହାଦ୍ୱାରା ଗୁଡ଼ାଏ କୃଷି ତାର ବହୁତ ଲାଭ କରୁଛି ଏବଂ ସେଇଟା ତାଦ୍ଵାରା ପରିବାର ଭଲରେ ସୁଖରେ ଚଳେଇପାରୁଛି ସରକାରଙ୍କ ଦ୍ୱାରା ଆହୁରି ମଧ୍ୟ ବହୁତ କୀଟନାଶକ ହେଉ କି ଆମର କୃଷି ଯନ୍ତ୍ରପାତି ହେଉ କମ ଦାମରେ କୃଷକ ମାନଙ୍କୁ ଯୋଗେଇ ଦେଇପାରୁଛନ୍ତି ସରକାରଙ୍କର ଆହୁରି ଗୋଟିଏ ଭଲ ଯୋଜନା ହେଉଛି କାଳିଆ ଯୋଜନା ଯାହାଦ୍ୱାରା କୃଷକ ମାନଙ୍କୁ ମାସକୁ ତାଙ୍କର ଯାହା ବି ଚାଷରେ ଖର୍ଚ୍ଚ ହେଉଛି ତାହା ତାହାକୁ ସେ ସରକାର ଦେଉଛନ୍ତି ଯାହା ଫଳରେ କି ଆମେ ସରକାରଙ୍କ ଠାରୁ ଏହି ସବୁ ଉପାୟରେ ଲାଭବାନ ହେଉଛୁ